କାଣା ଅସୁବିଧା ଥିଲା ମ୍ୟାଡ଼ମ କହନ ଓ ୱାଇ ଫାଇ କନେକ୍ଟ ତ ଠିକ ଥିଲା ମ୍ୟାଡ଼ମ ହଁ ଏବେ ଘର କାମ ଟିକେ ଚାଲିଥିଲା ତ ସେଥିର୍ ଲାଗି ୱାଇ ଫାଇ କନେକ୍ସନ୍ଟା ଟିକେ କଟି ଯାଇଥିବ ବି ତ ସେଟା ମୁଇଁ ଡାକିକରି ସଜା ସଜି କରିବି ଆଉ କଣ ଅସୁବିଧା ଥିଲା ମ୍ୟାଡ଼ମ କଣ ଅସୁବିଧାରେ ଅଛଁ କହନ ମ୍ୟାଡ଼ମ ସବୁ କିଛି ତ ଠିକ ଥିଲା ମ୍ୟାଡ଼ମ ଏବେ ଘର କାମ ଲାଗି ସେଟା କନେକ୍ଟ ଟିକେ କଟିଯାଇଛି

ତ ସେଟା ଘର କାମ ଲାଗି ସେଟା ସେମିତି ହୋଇଯାଇଛି ଆମେ ସେଟା ଯେତେ ଜଲ୍ଦି ଠିକ ହେବା ଆମେ ସେହିଟା ଚେଷ୍ଟା କରିମୁ

ସବୁ କିଛି ତ ଆମ ହୋଟେଲର ସବୁ କିଛି ଠିକ ଅଛି ବହୁତ କଷ୍ଟମର୍ ଆସି ରହି ଯାଉଛନ ସବୁ ଠିକ ଅଛି ଆପଣଙ୍କର ଆର କାଣା ହେଉ ଠିକ ସେଟା ଆମେ ଚେଷ୍ଟା କରିମୁ ୱାଇ ଫାଇ କେମିତି ଜଲ୍ଦି ଠିକ କରିମୁ ଆମେ ସେ ଚେଷ୍ଟା କରୁଛୁ ଆଉ ସବୁ ବାକି ଠିକ ଅଛି ତ ମ୍ୟାଡ଼ମ ଆଉ କିଛି ଅସୁବିଧା ନାହିଁ ତ ଖାଲି କନେକ୍ଟର ଅସୁବିଧା ଅଛି ସେହିଟା ଆମେ ଯେତେ ଜଲ୍ଦି ହେବା ଠିକ କରିମୁ ମ୍ୟାଡ଼ମ ହେଉ ହେଉ ଆଉ ସବୁ ଠିକ ଅଛି ତ ହେଉ ମ୍ୟାଡ଼ମ ଆପଣଙ୍କ ସେଥିର୍ ଲାଗି ପ୍ରୋବ୍ଲେମ୍ ହେଉଛି ଆମେ ଯେତେ ଜଲ୍ଦି ହେବା ମୁଇଁ ସେହିଟା ଠିକ କରୁଛେଁ

ଆଉ ସବୁ ଠିକ ଅଛି ତ ଯେତେ ଶୀଘ୍ର ହେବା ଆମେ କନେକ୍ଟଟା ଠିକ କରୁଛୁ ଆପଣଙ୍କୁ ଆର୍ କିଛି ଅସୁବିଧା ନାହିଁ ହେ ହେଉ ହେଉ ଠିକ ଅଛି